ଆଗରୁ ତ ବହୁତ ରୀତିନୀତି କି ଚଳୁଥିଲେ ଏବେ ତ ସେମିତି କିଛି ନାହିଁ ଆଗରୁ ସତୀପ୍ରଥା ଆଗରୁ ଇଏ ସ୍ୱାମୀ ମରିଗଲେ ସ୍ତ୍ରୀକୁ ସେ ନିଆଁରେ ପୋଡ଼ି ଦେଉଥିଲେ ଏବେ ତ ସେମିତି କିଛି ନାହିଁ ଏବେ ଯୁଗ ବଦଳି ଗଲାଣି ଏବେ ଏବେ ସ୍ୱାମୀ ମରିଗଲେ ମଧ୍ୟ ସ୍ତ୍ରୀକୁ ସେମିତି କିଛି ଯନ୍ତ୍ରଣା ଦେଉନାହାନ୍ତି ଏମିତି ଯୁଗ ବଦଳି ଗଲାଣି ବାଲ୍ୟ ବିବାହ ଆଗରୁ ଝିଅମାନଙ୍କୁ ଅଠର ବର୍ଷ ପୂର୍ବରୁ ବାହା ଦଉଥିଲେ ଏବେ ତ ଆଉ ସେମିତି ନାହିଁ ଅଠର ପରେ କି ଏକୋଇଶ ପରେ ଏବେ ବାହା ଦେଉଛନ୍ତି ଅଠର ବର୍ଷ ପୂର୍ବରୁ ବାହାଦେଲେ ସେମାନେ ସେ କିଛି ଜାଣିପାରୁ ନଥିଲେ ନୀତି ନିୟମ ଚାଲିଚଳନ ଆଚାର ବ୍ୟବହାର କେମିତି କାମ କରିବେ ରୋଷେଇ କରିବେ ଶାଶୁ ଶଶୁରକୁ କେମିତି ସେବା କରିବେ ସେ ଆଗରୁ କିଛି ଜାଣୁ ଜାଣିନଥିଲେ ଏବେ ସବୁ ଜାଣିଲେନି ଯୁଗ ବଦଳିଲାଣି ସରକାର ନିୟମ କରିଦେଇଛନ୍ତି ଏବେ ଅଠର ବର୍ଷ ପରେ ବାହା ଦେବାପାଇଁ ଆଉ ଜାତିଭେଦ ଗାଁ'ରେ ତ ଅନେକ ଅଛି ଅନେକ ଜାତିରେ ଜାତି ଜାତିଭେଦ ରହିଛି ବ୍ରାହ୍ମଣମାନେ ଧର ଅଲଗା ଜାତିର ଲୋକ ଲୋକମାନଙ୍କୁ ଛୁଆଁ ଛୁଇଁ କରୁନଥିଲେ ଗୋଟେ ଜିନିଷ ଆଣିବା ପାଇଁ ଧର ଆଣିବା ପାଇଁ ଗଲେ ସେମାନେ ତଳେ ରଖି ଦେଉଥିଲେ ଏବେ ସେମିତି କିଛି ନାହିଁ ବହୁତ ବଦଳି ଗଲାଣି ସେମାନେ ଜିନିଷ ପତ୍ର ଧରିକି ବି ଦେଉଛନ୍ତି କିନ୍ତୁ ଏବେ ବି ଅଛି କିଛି ପରିମାଣରେ ଅଛି କିଛି ପରିମାଣରେ କିଛି ଲୋକ ବଦଳି ଗଲେଣି